ମୁଁ ଆଶା ହିସାବରେ ମୋ' ଗାଁରେ ଆଠ ବର୍ଷ ହେଲାଣି କାମ କରୁଛି ଆଉ ସମସ୍ତଙ୍କୁ ସହଜରେ ନେଇକି ସ୍ୱାସ୍ଥ୍ୟସେବା ବି ଯୋଗାଇ ଦେଉଛି ତାଙ୍କର ଅସୁବିଧା ସୁବିଧାରେ ସବୁବେଳେ ମୁଁ ତାଙ୍କ ସାଥିରେ ଅଛି ସେମାନେ ଯେକୌଣସି ଅସୁବିଧାରେ ପଡ଼ିଲେବି ମୁଁ ତାଙ୍କୁ ବହୁତ ସାହାଯ୍ୟ କରିକି ନେଇକି ଆସେ ଆଉ ମୋ' ଗାଁରେ ମୁଁ ସମସ୍ତଙ୍କୁ ଭଲ ଭାବରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏହି ସମସ୍ତଙ୍କୁ ବୁଝାଏ ସେଇଥିପାଇଁକି ସେମାନେ ମୋତେ ସମସ୍ତେ ବହୁତ ପ୍ରଶଂସା କରନ୍ତି ଆଉ ମୁଁ ତାଙ୍କୁ ସବୁବେଳେ ତାଙ୍କ ସାଥିରେ ଅଛି ବୋଲି କହେ ଆଉ ତାଙ୍କୁ ଭଲ ସେବା ଦିଏ ସେଇଥିପାଇଁ ତ ମୁଁ ଗର୍ବିତ